ଆମ ଭାରତ ବର୍ଷ ହେଉଛି ଗୋଟିଏ କୃଷିପ୍ରଧାନ ଦେଶ ଏବଂ ଆମେମାନେ ହେଉଛୁ ଭାରତୀୟ ନାଗରିକ ଏବଂ ଭାଷା ହେଉଛି ଓଡ଼ିଆ ଏହି ଭାରତର ଓଡ଼ିଶା ମାଟିରେ ହେଉଛି ଆମର ଜନ୍ମ ଏବଂ ଓଡ଼ିଆ ହେଉଛି ଆମର ମା' ଯାହାକୁ ଆମେ ସମ୍ମାନ ଦେଇଥାଉଁ ଆଗକାଳରେ ଲୋକମାନେ ଓଡ଼ିଆ ଭାଷାକୁ ସମ୍ମାନ ବା ଭକ୍ତି କରୁଥିଲେ ସେମାନେ କେବଳ ଓଡ଼ିଆ ହିଁ କହୁଥିଲେ ଓଡ଼ିଆକୁ ଛାଡ଼ି ସେମାନେ ଆଉ କୌଣସି ଭାଷା କହୁନଥିଲେ ଯଦି କେହି ଲୋକ ବିଦେଶରୁ ଆସି ଆମ ଓଡ଼ିଶାରେ ରୁହେ ତାହେଲେ ସେହି ଲୋକଟି ଓଡ଼ିଆ କହିବାକୁ ପଡ଼ୁଥିଲା କାହିଁକିନା ଏହି ଓଡ଼ିଆ ଲୋକ ସେହି ବିଦେଶରୁ ଆସିଥିବାରୁ ଲୋକମାନେ ଓଡ଼ିଆ କହିବା ପାଇଁ ବାଧ୍ୟ କରୁଥିଲେ ଏବଂ ସେମାନେ ସେହି ବିଦେଶରୁ ଆସିଥିବା ଲୋକମାନଙ୍କ କଥାକୁ ବା ଭାଷାକୁ ଗ୍ରହଣ କରୁନଥିଲେ କାହିଁକିନା ସେମାନେ ଜାଣିଥିଲେ ଯେ ଆମେ ହେଉଛୁଁ ଜଣେ ଜଣେ ଓଡ଼ିଆବାସୀ ଏବଂ ଓଡ଼ିଆ ହେଉଛି ଆମର ମା' ଆମ ଶରୀରର ରକ୍ତ ମାଂସ ହେଉଛି ଓଡ଼ିଶା ମାଟିରେ ଗଢ଼ା ତାହେଲେ ଓଡ଼ିଆ ଛାଡ଼ି ଆଉ କୌଣସି ଭାଷା କହିବୁ ନାହିଁ କି କାହାକୁ କହିବାକୁ ଦେବୁନାହିଁ ହେଲେ ଏ ଯୁଗର ଲୋକମାନେ ଆମ ଓଡ଼ିଆ ଭାଷାକୁ ଛାଡ଼ି ଅନ୍ୟ ଭାଷାକୁ କହିବାକୁ ଲାଗିଲେଣି ଯେମିତିକି ସେମାନେ ଆମର ଓଡ଼ିଶାକୁ ଛାଡ଼ି ବିଦେଶରୁ ଯାଉଛନ୍ତି ଏବଂ ସେମାନେ ଆମର ଓଡ଼ିଆ ଭାଷା ଛାଡ଼ି ସେହି ବିଦେଶର ଭାଷା ହିଁ କହୁଛନ୍ତି ଇଂରାଜୀ ହିନ୍ଦୀ ତେଲୁଗୁ ତାମିଲ ଉର୍ଦ୍ଦୁ ଏହିଭଳି ଭାଷା ବ୍ୟବହାର କରୁଛନ୍ତି ସେଥିପାଇଁ ଆମମାନଙ୍କୁ ପୂର୍ବ ଭଳି ଓଡ଼ିଆ ଭାଷାକୁ ପ୍ରଚଳିତ କରିବା ପାଇଁ ନାଟକ ମାଧ୍ୟମରେ ଗୀତ ମାଧ୍ୟମରେ ଲୋକନୃତ୍ୟ ମାଧ୍ୟମରେ ଏହାକୁ ପ୍ରଚଳିତ କରିବାକୁ ପଡ଼ିବ ଯାହାଫଳରେ ଲୋକମାନେ ଏହି ଜିନିଷମାନଙ୍କ ଦେଖିବାକୁ ପୁଣି ଜାଣିପାରିବେ ଯେ ଓଡ଼ିଆ ଭାଷାର ମହତ୍ତ୍ଵ କେତେ ରହିଛି ଏବଂ ସେମାନେ ପୁଣିଥରେ ଆମର ଏଇ ଓଡ଼ିଆ ଭାଷାକୁ ସମ୍ମାନିତ କରିବେ